ଆଜିକାଲି ତ ଗ୍ୟାସ୍ ଆଉ ଇଣ୍ଡକ୍ସନ୍ ସମସ୍ତେ କାରବାର କରୁଛନ୍ତି ଆଉ ଆମର ଗୋଟେ ଆଣିଥିଲୁ ସୂରିୟା କମ୍ପାନୀ ଇଣ୍ଡକ୍ସନ୍ଟେ ଯେତେବେଳେ ଗ୍ୟାସ୍ ସରିଗଲେ ଇଣ୍ଡକ୍ସନ୍ରେ କାମ କରୁ ଲାଇନ୍ ତ କାମ ଆଉ କଣ ବିଲ୍ ଉଠିଲେ ପଛେ କିଛି ନାହିଁ ଆଉ ସବୁବେଳେ ଗୋଟେ ଟାଙ୍କି ଆମର ଆଉ କଣ କରିମୁଁ ଗୋଟେ ଟାଙ୍କି ଯେହେତୁ ଆଉ କେତେବେଳେ ସରିବ ଆଉ ଦରକାର ହେବ ସେଥିପାଇଁ ଇଣ୍ଡକ୍ସନ୍ଟେ ରଖିଛୁ ଆଉ ସମସ୍ତେ କହୁଛନ୍ତି ଇଣ୍ଡକ୍ସନ୍ ସୂରିୟା କମ୍ପାନୀ ଭଲ ବୋଲି ହେଲେ ଆଣିଥିଲୁ ଭଲ ବହୁତୁ ପଇସା ଦେଇକବି ଅଧିକ ଦାମ୍ ଥିଲା ତା'ର ସମସ୍ତେ କହିଲେ ଭଲ ପଡ଼ିବ ବୋଲି ହେଲେ ଆଣିକି କାରବାର କଲାପରେ ଜାଣିଲୁ ଯେ ସେ ଟିକେ ସବୁବେଳେ କରେଣ୍ଟ୍ ମାରୁଛି ଏବେ କାମ କରୁନି ସୁଇଚ୍ ପାଣି ପଡ଼ିଲେ କରେଣ୍ଟ୍ ମାରୁଛି ଆଉ ଯେହେତୁ ସମସ୍ତେ କହିଲେ ଭଲ ବୋଲି ଆଣିଲୁ ଦେଖିଲା ବେଳକୁ ଖରାପ ପଇଲା ଆଉ କ ଆଉ ଭାବୁଛୁ ଆଉ କିଛି ଯଦି ନୂଆ କମ୍ପାନୀର ଆସିବ ତାହେଲେ କିଛି ନୂଆ କମ୍ପାନୀ ଇ ପଛେ ଯେତେ ଟଙ୍କା ଅଧିକ ଦାମ୍ ପଡ଼ିଲେ ଆଉ ଏଇଟା ତ ଖରାପ ହୋଇଗଲାଣି ଅଲରେଡ଼ି ଆଉ ସେତେବେଳେ କେତେବେଳେ କରେଣ୍ଟ୍ ମାରୁଛି କେତେବେଳେ କାମ ରୋଷେଇ ଧର ହେଉନି ବନ୍ଦ ହୋଇଯାଉଛି ମଝିରେ ମଝିରେ କରେଣ୍ଟ୍ ଫରେଣ୍ଟ୍ ହେଉଛି ମାରୁଛି ବନ୍ଦ ହେଉଛି ସୁଇଚ୍ କାମ କରୁନି ଆଉ ଯଦି କିଛି ନୂଆ କମ୍ପାନୀ ଭାବୁଛୁ ଆଣିବୁ ବୋଲି ଆଉ ଦେଖିବା କଣ ହେଉଛି ଆଉ ଯେତେଟଙ୍କା ପଛେ ପଡ଼ୁ ଆଉ କଣ କରିବା ଖରାପ ହୋଇଗଲାଣି ଇଲେକ୍ଟ୍ରି ବିଲ୍ ପଛେ ଅଧିକ ଉଠୁ ଆଉ କଣ କରିବା ଆଉ ଦେଖିବା ଆଉ ଦେ ଭାବୁଛୁ ଘରେ ଭଲ କମ୍ପାନୀଟେ କିଛି ଆଣିବୁ ବୋଲି ଆଉ